ଭାରତରେ ଯେଉଁ ନୂଆ ଚାକିରୀ ବାହାରିଛି ସେ ହେଲା ଇଣ୍ଡିଆନ୍ ଆର୍ମି ଆଜିକାଲି ଯୁବକମାନେ ଜୀବନରେ ବହୁତ କିଛି ସ୍ୱପ୍ନ ଦେଖୁଛନ୍ତି କିଏ ଭାବୁଛି ଡାକ୍ତର ହେବି କିଏ ଭାବୁଛି ଇଞ୍ଜିନିୟର ହେବି କିଏ ଭାବୁଛି ଦେଶ ସେବା କରିବି କିଏ ବି ଭାବୁଛି ସୈନ୍ୟମାନେ ଜଗି ଦେଶର ରକ୍ଷା କରିବି ଏହି ସବୁପ୍ରକାର ଯୁବକମାନେ ଭାବୁଛନ୍ତି